ବହୁତ ଯାତ୍ରୀମାନେ ବିଳମ୍ବରେ କି ପାଗର ଖରାପ ଟାଇମ୍ରେ ଯାତ୍ରା ଯାତ୍ରା କରନ୍ତି ଯେପରିକି ବର୍ଷା ଦିନେ ରାତି ବାରଟାରେ କେଉଁ ଦୋକାନ ତ ଖୋଲା ହେବନାହିଁ ତ ସେଥିପାଇଁ ନିଜ ଲୋକେସନ୍ରୁ କିଛି ଦୂରରେ ତିରିଶ ଚାଳିଶ କିଲୋମିଟର୍ର ଗାଡ଼ି ଯାତ୍ରା କଲାବେଳେ ସେଇ ଟାଇମ୍ରେ ଯେଉଁ ବସ୍ରେ ଟ୍ରେନ୍ରେ ଇତ୍ୟାଦିରେ ଯାଇଥାନ୍ତି ତାଙ୍କ ତାଙ୍କ ସେଇ କଣ୍ଟ୍ରାକ୍ଟର୍ ହେଉ କି କିଚେନ୍ ଷ୍ଟାଫ୍ ହେଉ ତାଙ୍କୁ ନିଯୁକ୍ତି ସହିତ କଥାବାର୍ତ୍ତା ହୁଅନ୍ତି ଏବଂ ସେ ଯେଉଁ ଯେପରିକି ମୁଁ ଏବେ ଗଲି ବହୁତ ଦୂର ଦିଲ୍ଲୀ ମୁମ୍ବାଇ ଗଲି ରାତି ବାରଟାରେ ଏଠୁତ କିଛି ଖାଇବା ଖାଇବା ପିଇବା ସୁବିଧା ପଚରା ହୋଇଛି ଟ୍ରେନ୍ ଷ୍ଟେସନ୍ ତେଣୁ ଷ୍ଟେସନ୍ ଟ୍ରେନ୍ର ସିନ୍ କିଚେନ୍ କିଚେନ୍ ଷ୍ଟାଫ୍ଙ୍କୁ କିପରି କଲ୍ ଫଲ୍ରେ ଇତ୍ୟାଦିରେ ପଚାରିକି ଯିବି ବର୍ଷା ହେଉଥିବ ତ ସେତେବେଳେ ଖାନା ପିନାର ଠିକ ନାହିଁ ଏମତି ଯାତ୍ରା କରିବାଟା ବି ଭଲ ନୁହେଁ ପୁରୀ ସମୟରେ କିଛି ଅର୍ଡ଼ର୍ କରିବା ପାଇଁ ଦରକାର ଯେପରି ଆମ ଟ୍ରେନ୍ ଷ୍ଟାଫ୍ ହେଉ ବସ୍ ଷ୍ଟାଫ୍ ହେଉ ସମସ୍ତଙ୍କୁ ଟିକେ ପଚାରିବା କଥା